ଆମେ ଆଜିକାଲି ଯେଉଁ ହପ୍ତାରେ ଗୋଟେ ଦିନ ଆମକୁ ରବିବାର ଦିନ ହପ୍ତାରେ ଛୁଟି ମିଳୁଛି ଆମ ପିଲାମାନଙ୍କୁ ଧରି ଆମେ ବାହାର ସ୍ଥାନକୁ ବୁଲିବାକୁ ଯାଉଛୁ ବିଭିନ୍ନପ୍ରକାର ଜାଗାକୁ ଯାଉଛି ବିଭିନ୍ନପ୍ରକାର ସ୍ଥାନରେ ବିଭିନ୍ନପ୍ରକାର ଜିନିଷ ସବୁ ଦେଖିବାକୁ ମିଳୁଛି ଆମେ ସମୁଦ୍ର କୂଳକୁ ଯାଉଛୁ ପାର୍କ୍ ଯାଉଛୁ ବିଭିନ୍ନପ୍ରକାର ଜୀବଜନ୍ତୁ ଦେଖୁଛୁ ଆଉ ଯେଉଁ ହସ୍ତକଳା ଯେଉଁ ହାତ ତିଆରି ବିଭିନ୍ନପ୍ରକାର ସବୁ ଜିନିଷ ହାତ ତିଆରି ଯେଉଁ ଲୁଗା ବୁଣୁଛନ୍ତି ଆଜିକାଲି ତ ହସ୍ତକଳା ବହୁତ ଲୋପ ପାଇଗଲାଣି ବହୁତ କମ୍ ହେଲେ ବି ଯେଉଁ ହାତ ତିଆରି ଜିନିଷ ଶିଳ୍ପ ସବୁ ଦେଖିବାକୁ ବହୁତ ଭଲ ଲାଗୁଛି ଆଉ ଯେଉଁ ସମୁଦ୍ରରେ ବୁଲିବାକୁ ବି ବହୁତ ଭଲ ଲାଗେ ଆଉ ହସ୍ତ ହସ୍ତ ହସ୍ତକଳା କହିଲେ ଆଜିକାଲି ବହୁତ ଲୋପ ପାଇଗଲାଣି ଆଜିକାଲି ସବୁ ଯେଉଁ ମେସିନ୍ ଦୁନିଆ ହୋଇଗଲା ହେଲେ ବି ଆମର ଯେଉଁ ହସ୍ତରେ ଯେଉଁ ଜିନିଷଟା ତିଆରି ହୁଏ ସେଇଟା ବହୁତ ଭଲ ଲାଗେ ଆଉ ବ୍ୟବହାର କରିବା ପାଇଁ ବି ବହୁତ ଭଲ ଲାଗେ ଆଉ